ହ୍ୟାଲୋ ହଁ ହୋଟେଲ୍ ଦିଲ୍ଲୀ ଦରବାର୍ରୁ କହୁଛନ୍ତି ଆଜ୍ଞା ମୁଁ ଗୀତା ଜେନା କହୁଥିଲି ମୁଁ ଏବେ ଅର୍ଡ଼ର୍ କରିଥିଲି ମୋର ଅର୍ଡ଼ର୍ ଏବେ ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚିଲା କିନ୍ତୁ ଏ ଅର୍ଡ଼ର୍ଟା ମୁଁ ଦେଖିଲି ଯେ ମୁଁ ଯାହା ଅର୍ଡ଼ର୍ କରିଥିଲି ସେଇଗୁଡ଼ା ସବୁ ଠିକ୍ ଠାକ୍ ଆସିନି ତ ମୁଁ ଏଇଟା ରିଟର୍ଣ୍ଣ କରିବାକୁ ଚାହୁଁଛି ଆଜ୍ଞା ହଁ ମୁଁ ଅର୍ଡ଼ର୍ କରିଥିଲି ବିରିୟାନୀ ଗୋଟେ ଫୁଲ୍ ପ୍ଲେଟ୍ ତା'ସହିତ ଚିକେନ୍ ବଟର୍ ମସଲା ଗୋଟେ କରିଥିଲି ଆଉ ମଟର ପନୀର୍ କରିଥିଲି ଆଜ୍ଞା ଏଇ ତିନିଟା କରିଥିଲି ବିରିୟାନୀଟା ତ ଆସିନି ବିରିୟାନୀ ବଦଳରେ ଫ୍ରାୟେଡ଼୍ ରାଇସ୍ ନର୍ମାଲ୍ ଫ୍ରାୟେଡ଼୍ ରାଇସ୍ ଆସିଛି ଗୋଟେ ଆଉ ଚିକେନ୍ଟା ଠିକ୍ ଠାକ୍ ଆସିଛି କିନ୍ତୁ ମଟର ପନୀର୍ ଜାଗାରେ ନର୍ମାଲ୍ ପନୀର୍ ତରକାରୀ ଗୋଟେ ଦେଇ ଦେଇଛନ୍ତି ଆଜ୍ଞା ହଁ ମୁଁ ବି ସେଇଆ ଭାବୁଛି ବୋଧେ ଆଉ କାହାର ଅର୍ଡ଼ର୍ଟା ଆଣିକି ଦେଇ ଦେଇଛନ୍ତି ଭୁଲରେ ଆଉ ଆଜ୍ଞା ହଉ ତା'ହେଲେ ଆପଣ ରିଟର୍ଣ୍ଣ ନେଇଯିବେ ତ ହଁ ହଉ ଠିକ୍ ଅଛି ନାହିଁ ମୁଁ କିଛି ଖୋଲା ଖୋଲି ବାହାର କରିନି ମୁଁ ଯଷ୍ଟ ଦେଖିଛି ଖାଲି ଖୋଲିକି ଟିକେ ତା'ପରେ ମୁଁ ସେମିତି ତାକୁ ବନ୍ଦ କରିକି ରଖିଦେଇଛି ଆଜ୍ଞା ମୁଁ ଅର୍ଡ଼ର୍ଟା ଆଣି ଆସିକି ଆଣିବି ଆଉ ଏଇଟା ନେଇଯିବେ ହଉ ତା'ହେଲେ ଠିକ୍ ଅଛି ଆଉ ହଁ ମୁଁ ଅର୍ଡ଼ର୍ଟା ନେଇ ଆସନ୍ତୁ ଏଇଟା ଆଉ ମୁଁ ସେମିତି ରଖିଦେଇଛି ନେଇଯିବେ ହଁ ପ୍ୟାକିଂ ସହିତ ଅଛି ହଉ ତା'ହେଲେ ଠିକ୍ ଅଛି କେତେ ସମୟ ଭିତରେ ଆସିକି ପହଞ୍ଚିବ ହଉ ତା'ହେଲେ ଠିକ୍ ଅଛି ଠିକ୍ ଅଛି ମୁଁ ଅଛି ଆଉ ହଉ ପନ୍ଦର ମିନିଟ ଭିତରେ ଟିକେ ପହଞ୍ଚନ୍ତୁ ଆଉ ହଉ ଠିକ୍ ଅଛି ଥ୍ୟାଙ୍କ୍ ୟୁ ଧନ୍ୟବାଦ